ଆଜିକାଲି ତ ଫୋନ୍ ଏକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଫିନ୍ ଫୋନ୍ ବିନା ଲୋକ୍ ବଞ୍ଚି ନେଇଁପାରେ ଏବେ ପିଲା ଛୁଆକେ ଦେଖିଲେ ବି ସବୁଲୋକ୍ ଫୋନ୍ ଏକା ସବୁ ପଢ଼ିକରି ସବୁ ଜାନି ପାରୁଚନ୍ ସବୁ ଦେଖିବି ପାରୁଚନ୍ ସବୁ ଶିଖି ବି ପାରୁଚନ୍ ଫୋନ୍ ଏକା ହେଟା ଏ ସ୍ମାର୍ଟ୍ ଫୋନ୍ ନେ ବେଶୀକରି ନେଇକେଁ ତମେ ସବୁ ଜିନିଷ୍ ଜାନି ପାର୍ବ ଆର୍ ସବୁ ଶିଖି ବି ପାର୍ବ ଆରୁ ସବୁ କହି ବି ପାର୍ବ ଆରୁ ଫୋନ୍ ଏବେ ପିଲାଛୁଆମାନେ ଭାତ୍ ଦୁରା ଖାଏଲେ ବି ନେଇକେଁ ଫୋନ୍ ଧରି କରି ଭାତ୍ ଖାଉଚନ୍ କେତେ ନାଚି ବି ପାରୁଚନ୍ କେତେ ଜିନିଷ୍ ଶିଖି ବି ପାରୁଚନ୍ ଆର୍ କେତି ଜିନିଷ୍ କହି ବି ପାରୁଛନ୍ ଆର୍ ଫୋନ୍ ନେଇଁହେଲେ ନେଇଁ କେଁ ଚଲି ବି ନେଇଁହେବା ଗୁଟେ ଲୋକ୍ ଭାତ୍ମାନେ ଖାଇ ଖାଇ କରି ବି ଫୋନ୍ ଦେଖି ଦେଖିକରି ବି ଏଛେନ୍ ଖଉଚୁଁ ଆର୍ ଫୋନ୍ ବିନା ଏଛେନ୍ ରହିବି ନେଇଁ ପାରୁଁ ଯେନ୍କେ ଗୁଟେ ଯାଏଁ କାମ୍ ଗୁଟେ କଲେ ବି ଫୋନ୍ ଲଗେଇ ଦଉଚୁଁ ଆର୍ ସେ କାମ୍ ବି କରଚୁଁ ଫୋନ୍ଥି ଏକା ସବୁ ଆମେ ଯେତେ ଆମ ଖବର୍ କାଗଜ୍ ଯେତେ ନ୍ୟୁଜ୍ମାନେ ସବୁ ଶୁନି ଦେଶ୍ ବିଦେଶ୍ର ସବୁ ଖବର୍ କାଗଜ୍ ଶୁନି ପାରୁଛୁଁ ସବୁ ଜାଣିବି ପାରୁଛନ୍ ଫୋନ୍ ଏକା ଭଲ୍